ପଶୁ ମାନଙ୍କୁ ବିଭିନ ପ୍ରକାରର ରୋଗ ହୋଇଥାଏ ଯଥା ଫାଟୁଆ ବଜବଜିଆ ଏବଂ ତାଙ୍କ ଦେହ ସାରା ବର୍ତ୍ତମାନ ସବୁ ଆବୁ ହେଇକି ଗୋଟେ ରୋଗ ହଉଛି ସେହିଭଳିଆ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ତେଣୁ ସେ ତାଙ୍କୁ ରୋଗରୁ ରୋଗ ମୁକ୍ତ କରିବା ପାଇଁ ଋତୁ ପୂର୍ବରୁ ତାଙ୍କୁ ଟୀକା କାରଣ କରାଯାଇଥାଏ ଏବଂ ସେମାନେ ଯେଉଁ ଜାଗାରେ ରହୁଛନ୍ତି ସେ ଜାଗାକୁ ପରିସ୍କାର ପରିଚ୍ଛନ କରାଯାଏ ଏବଂ ବ୍ଲିଚିଙ୍ଗି ପକାଯାଏ ଫିନାଇଲ ପକାଯାଇ ସେହିଭଳି ଛେଳି ମାନଙ୍କୁ ବର୍ଷା ଦିନେ ସାଧାରଣତଃ ତାଙ୍କ ପାଟିରେ ଘା ହୋଇଥାଏ ସେ ଘାକୁ ଭଲ କରିବା ପାଇଁ ବିଭିନ୍ନ ପ୍ରକାର ଔଷଧ ଆଣି ତାଙ୍କୁ ବ୍ୟବହାର କରାଯାଏ ସେ ତାଦ୍ୱାରା ସେମାନେ ରୋଗ ମୁକ୍ତ ହୁଅନ୍ତି ଆଉ ମଧ୍ୟ କୁକୁଡ଼ା ମାନଙ୍କୁ ବିଭିନ୍ନ ପ୍ରକାର ଭେକସିନ ଦିଆଯାଇଥାଏ ତାଙ୍କୁ ସେଇଟା ଗୋଟେ ଘୁମା ରୋଗ ହୁଏ ଆଉ ଏପରି ଭାବରେ ତାଙ୍କୁ ପ୍ରତିରୋଧ କରାଯାଇ ପାରିବ